ହ୍ୟାଲୋ ସାର୍ ମୁଁ ନିରଞ୍ଜନ ସାହୁ କହୁଛି ଏଥିରେ ମୁଁ କହିବାକୁ ଚାହୁଁଛି ଯେ ଓଡ଼ିଆରେ କହିବା ମୁଁ ବହୁତ ଭଲସେ ଶିଖିଛି କାହିଁକି ନା ଓଡ଼ିଆ ହଉଚି ଆମର ମାତୃଭାଷା ଓଡ଼ିଆରୁ ଆମେ ଛୋଟବେଲରୁ ପଢ଼ି ଆସୁଚୁଁ ଆମ ଓଡ଼ିଶାବାସୀ ସେଥିପାଇଁ ଆମ ମାତୃଭାଷା ଓଡ଼ିଆ ସେଥିପାଇଁ ଆମେ ଓଡ଼ିଆ ପଢ଼ୁ ଆମର ମାତୃଭାଷା ହିସାବରେ ଓଡ଼ିଆରେ ଆମେ ଅନେକ ବହି ମଧ୍ୟ ଲେଖନି ଅଛି ଓ ସେ ବହି ଓଡ଼ିଆରେ ଭଲ ଭାବରେ ଆମେ କହୁଁ ଓଡ଼ିଆ ଭଲ ଭାବରେ ଶୁଣା ଭଲ ଶବ୍ଦ ବ୍ୟବହାର ହୋଇଥାଏ ସେଥିପାଇଁ ଆମେ ଓଡ଼ିଆ କହିଥାଉ କାରଣ କି ଏହି ଓଡ଼ିଆ ହଉଚି ଆମର ଗର୍ବ ଗୌରବ ଓ ଏ ଏଇ ଓଡ଼ିଆରେ ଅନେକ କବି ମଧ୍ୟ ତାଙ୍କର କାବ୍ୟ କବି ଅନେକ ଗଳ୍ପ ମାଧ୍ୟମରେ କିଛି କିଛି ଲେଖି କହିଚନ୍ତି ଓ ସେଥିରେ ମତ ବ୍ୟକ୍ତ କରିଚନ୍ତି ଓଡ଼ିଆ ହେଉଚି ଗର୍ବ ଗୌରବ ଓଡ଼ିଶାର ଯେପରି ଗାଧଲ ମେହେର ଅନେକ ଫକୀରମୋହନ ସେନାପତି ଅନେକ କବି ମଧ୍ୟ ଏହି ଓଡ଼ିଆକୁ ଭଲ ଭାବରେ ବ୍ୟାଖ୍ୟା କରିବାକ ଅନେକ ଅନେକ ଓଡ଼ିଆ କବିତା ଗଲ୍ପ ନାଟକ ଲେଖିଚନ୍ତି ସେଥିରେ ମୁଇଁ କହିବାକୁ ଚାହୁଁ ଯେ ଓଡ଼ିଆ ମୁଁ ବହୁତ ଭଲ ଭାବରେ ବି ଲେଖେ ଓଡ଼ିଆ ଆମର ଗୋଟିଏ ପର୍ବ ଓଡ଼ିଆରେ କେତେ ଗୋଟିଏ ଶବ୍ଦ ଫଳ ବ୍ୟବହାର ହଏ ମୁଇଁ ଭଲ ସେ ଭଲ ଭାବରେ ଲେଖିପାରେ କାହିଁକିନା ମୁଁ ଓଡ଼ିଆ ଭଲ ପଢ଼ିଥାଏ ସେଥିପାଇଁ ଓଡ଼ିଆରେ ଆମେ ଲେଖିଥାଉ ଓଡ଼ିଆ ଯେପରି ଲଙ୍ଗ୍ କୋଶ୍ଚିନ୍ ଓଡ଼ିଆରେ ଯେପରି କୁଶ୍ଚନ୍ ଗୋଟିଏ ଆସଚି ସେପରି ଭଲ ଭାବରେ ଆମେ ଡେସ୍କ୍ରାଇବ୍ କରିକି ଲେଖିଥାଉଁ ଏଥିରେ ଓଡ଼ିଆରେ ଆମେ ଲେଖନ ପାଇଁ ଭଲ ଶବ୍ଦ ବ୍ୟବହାର ହୋଇଥାଏ ସେଥିପାଇଁ ଆମେ ଓଡ଼ିଆରେ କହୁଁ ଆର୍ ଲେଖୁ ଆମର ମାତୃଭାଷା ହଉଚି ଓଡ଼ିଆ ସେଥିପାଇଁ ଆମେ ଓଡ଼ିଆରେ କହୁଁ